ଆଗରେ ଫିଲ୍ଟର କରିବାକୁ ପାଇଁ ଗିନି ଆଗରେ ଫିଲ୍ଟର କରିବା ପାଇଁ ଗ୍ରୀନ୍ସିପ ପାଉଡ଼ର ବ୍ୟବହାର କରିଥିଲେ କରିଥିଲି ହେଲେ ବର୍ତ୍ତମାନ ଆଗର ଟାଇମ ତ ସେମିତି ନାହିଁ ଏବେ ବର୍ତ୍ତମାନ ଫିଲ୍ଟର କରିବାକୁ ଗଲେ ପିୟୋର ଇଟ ଆରୋ ବାହାରିଲା ସେଇ ହିସାବରେ ଛାନିକି କରେଣ୍ଟ ମାନେ କରେଣ୍ଟ ଥିଲେ ବି ବର୍ତ୍ତମାନ ଆଉ କିଛି ଚିନ୍ତା ନାହିଁ ପାନି ଆଇଲେ ଭିତରେ ଆଇଲେ ପ୍ୟୁରିଟ୍ ଭିତରେ ଆଇଲେ ସେ ଅଟୋମେଟିକ ସବୁ ଆକି ପାନି ସବୁ ଆଇକି ବାହାରିକି ବାହାରକୁ ଆସେ ଆଉ ସେ ପିୟୋର ଇଟ୍ ଆରୋ ସେ ଜାକ କରୁଛି ତା ଭିତରେ କଣ ସେ ଜାଲିଫାଲି କଣ କୌଣସି ସିଷ୍ଟମ୍ ଅଛି ସେ ନିଜେ ପିୟୋର ଇଟ୍ ଛାଣିକି ସେ ଅଶୁଦ୍ଧ ପାଣିକୁ ପୁରା ଶୁଦ୍ଧ କରିକି ପାଣି ଆମକୁ ସେ ଆସୁଛି ପୁରା ପିଓର ଗା ଆସିଛି ସେଟା ଆମେ ପିଉଛୁ ସେ ପିୟୋରଇଟ୍ ସେଇଟା ଆକା ଫିଲ୍ଟର ସେ ପିଓର ଆରୋଟା ଏକା ଫିଲ୍ଟର ସବୁ କରିଦେଉଛି ତା ପାଇଁ ଆଉ ବେଶୀ କିଛି କରିବାକୁ ଦରକାର ନାହିଁ ସେତିକି ଆଉ